ଆଜ୍ଞା ମୋର ଆପଣଙ୍କର ଡେଲିଭରି ସହଯୋଗୀଙ୍କ ବିରୁଦ୍ଧରେ ଅଭିଯୋଗ କରିବାର ଅଛି କାହିଁକିନା ସିଏ ତାଙ୍କର ଡେଲିଭରି ପହଞ୍ଚାଇବା ପାଇଁ ଦଶ ମିନିଟ୍ ବିଳମ୍ବ କଲେ ସେଥିପାଇଁ ମୁଁ ତାଙ୍କ ସହିତ ଏହି ବିଷୟରେ କଥା ହେବାକୁ ଚେଷ୍ଟା କଲି ଆଉ ତା'ର ରିପ୍ଲାଇରେ ସେ ଡେଲିଭରି ସହଯୋଗୀ ଯିଏ ଅଛନ୍ତି ସେ ରୁକ୍ଷ ମନୋଭାବ ରଖି ବ୍ୟବହାର ଖରାପ କଲେ ଏବଂ ରାଗି ଯୁକ୍ତି କରିବା ଉପରେ କଥା ହେଉଥିଲେ ଯେମିତିକି କି ମୋର ଯେହେତୁ ମୁଁ ଅର୍ଡ଼ର କରିଛି ଏବଂ ମୋର ବିଳମ୍ବ ହେଲା ମୁଁ ଯେଉଁ କାର୍ଯ୍ୟ ପାଇଁ ଅର୍ଡ଼ର କରିଥିଲି ସେହି କାର୍ଯ୍ୟଟି ମୋର ଲେଟ୍ ହେଲା ସେଥିପାଇଁ ମୁଁ ତାଙ୍କ ସହିତ ସେହି ଜିନିଷ ଉପରେ କଥା ହେବାକୁ ଚାହୁଁଥିଲି କିନ୍ତୁ ସେ ନିଜେ ବିଳମ୍ବ କରି ମଧ୍ୟ ଯୁକ୍ତି କରିଛନ୍ତି ଏବଂ ନିଜର ବ୍ୟବହାର ଖରାପ କରିଛନ୍ତି ସେଥିପାଇଁ ଆପଣ ଦୟାକରି ତାଙ୍କୁ ଏହି ବିଷୟରେ ସଠିକ୍ ହିସାବରେ ଟ୍ରେନିଂ ଦିଅନ୍ତୁ ଯେଉଁ ହିସାବରେ କି ସେ ଏମିତି ଆଉ କେଉଁ ଗ୍ରାହକଙ୍କ ସହିତ ରୁକ୍ଷ ମନୋଭାବ ରଖି ବ୍ୟବହାର ଖରାପ କରିବେ ନାହିଁ